ଆଜ୍ଞା ସ୍ୱିଗିରୁ କହୁଥିଲେ କି ଆଜ୍ଞା ମୁଁ ଗୋଟେ ଅର୍ଡ଼ର୍ ଟେ କରୁଥିଲି ସେଥିରେ ପେମେଣ୍ଟ କରୁ କରୁ ପେମେଣ୍ଟଟା ଅଟକିଗଲା ମଝିରେ ପ୍ରୋସେସିଙ୍ଗ ଲେଟ୍ ହେଉଛି ଆପଣଙ୍କର ଏଟା ସ୍ୱିଗି ଆପ୍ ରେ କିଛି ପ୍ରୋବ୍ଲେମ୍ ହେଉଛି ଆପଣ ଟିକେ ଦେଖନ୍ତୁ ମୋ ପେମେଣ୍ଟଟି ବିଫଳ ହେଉଛି ମୁଁ ମୋ ପଇସାଟି କଟିଯାଇଛି ବ୍ୟାଙ୍କ୍ ଆକାଉଣ୍ଟରୁ କିନ୍ତୁ ପେମେଣ୍ଟଟି ଏପର୍ଯ୍ୟନ୍ତ ହେଇଛି ବୋଲି ସୋ କରଉନି ଟିକେ କୌଣସି ଭାବରେ ଏଟା ଯଦି ଆପଣ ଠିକ୍ କରିପାରିବେ ତାହେଲେ ଭଲ ହୁଅନ୍ତା ମୁଁ ଏଇ ଖାଦ୍ୟ ସାମଗ୍ରୀଟି ଏବେ ଚାହୁଁଥିଲି ଆପଣ ଯଦି କରିପାରିବେ ଟିକେ ଦେଖନ୍ତୁ କୋଉ ଭଳି ଭାବରେ ଟିକେ ଭଲ ସେ ହୋଇପାରିବ ଏଇଭଳି ପ୍ରୋବ୍ଲେମ୍ ତ ମୋର ଆଗରୁ କେବେ ହୁଏନାହିଁ ଏବେ କାହିଁକି ହେଉଛି ମୁଁ ଜାଣିନାହିଁ